ଓଡ଼ିଶାର ପ୍ରମୁଖ ସଙ୍ଗୀତ ଏବଂ ନୃତ୍ୟ ହଉଛି ଓଡ଼ିଶୀ ସମ୍ବଲପୁରୀ କୋଣାର୍କ ଉତ୍ସବରେ ହଉଥିବା ସ ସଙ୍ଗୀତ ମହୋତ୍ସବଟା ଆଉ ଧଉଳି କଳିଙ୍ଗ ମହୋତ୍ସବରେ ଯାହା ବି ପଫର୍ମ କରାଯାଏ ଆଉ ଯାହା ବି ଟ୍ରାଇବାଲ୍ ଫର୍ମ ଢେମ୍ସା ନାଚ୍ ଆମ ଆଦିବାସୀ ନାଚ୍ ଯାହା ବି ଅଛି ଓଡ଼ିଶାର ସେଇଟା ବହୁତ ପ୍ରବଳ ମାତ୍ରାରେ ଫେମସ୍ ଏଇଟା ଲୋକ ମହୋତ୍ସବ ଲୋକ ମହୋତ୍ସବରେ ଆଦିବାସୀ ସମ୍ବଲପୁରୀ ଏସବୁ ଯେଉଁ ପାଠ୍ ଅଛି ଏସବୁ ଯେଉଁ ସଙ୍ଗୀତ ବା ଜନର୍ ଅଛି ଏଇଟା ୱାର୍ଲଡ ଲେଭେଲରେ ଫେମସ ଓଡ଼ିଶୀଟା ଶାସ୍ତ୍ରୀୟରେ ଯାଉଛି ସମସାମୟିକରେ ବି ଯାଉଛି ସେଇଟା ଆଉ ଏଇ ଜିନିଷଟା ୱାର୍ଲଡ ଲେଭେଲରେ ଫେମସ୍ ଆଉ ଏଟାକୁ ନେଇକି ଆମେ ଆମ ଦେଶକୁ ବହୁତ ନାଁଟା ପ୍ରସିଦ୍ଧ କରିଛୁ ଓଡ଼ିଶାର କଳାଟା ୱାର୍ଲ୍ଡ ଲେଭେଲରେ ବି ଫେମସ୍ ଆଉ ଏହାକୁ ଫଲୋ କରନ୍ତି ୱେଷ୍ଟର୍ନର ଲୋକେ ବି ଆଉ ଏଥିରୁ ପ୍ରେରିତ ହବା ପାଇଁ ବହୁତ କିଛି ଅଛି ଏଇଠୁ ଆମେ ବହୁତ ଶିକ୍ଷା ନେଇପାରିବା ଓଡ଼ିଶାର ସଂସ୍କୃତି ସଙ୍ଗୀତ ଆଉ କଳା ସେଇଟା ପୁରା ଦେଶ ସାରା ବା ଦୁନିଆଁ ସାରା ଫେଳିକି ଅଛି ଯେଉଁଟାକି ଆମ ପାଇଁ ଗର୍ବର କଥା